ମାର୍ଶାଲ ଆର୍ଟସ୍ ନିଜର ଏକାଗ୍ରତା ବହୁତ ସ୍ତରରେ ବଢ଼ିଥାଏ ଏବଂ ଆମର ସ୍ମରଣଶକ୍ତି ମଧ୍ୟ ଅତ୍ୟଧିକ ମାତ୍ରାରେ ବଢ଼ିଥାଏ ଯାହାକି ମାର୍ଶାଲ ଆର୍ଟସ୍ ଦ୍ଵାରା ବିଭିନ୍ନପ୍ରକାର ଶାରୀରିକ କୌଶଳ ବା ଯେଉଁ ଆମେ ବ୍ୟାୟାମ କରିଥାଉ ତାହା ଦ୍ଵାରା ରକ୍ତ ବଡ଼ିର ପ୍ରତି ରକ୍ତସଞ୍ଚାଳନ ଆମର ଅଧିକ ଭଲଭାବେ ହୋଇଥାଏ ତେଣୁକରି ରକ୍ତସଞ୍ଚାଳନ ହେବାଦ୍ୱାରା ଆମର ମାନସିକ ସ୍ଥିର ଥାଏ ଏବଂ ସ୍ମରଣସ୍ମୃତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ସ୍ମରଣଶକ୍ତି ବୃଦ୍ଧି ରହିବାଦ୍ୱାରା ପାଠପଢ଼ାରେ ମଧ୍ୟ ଯେଉଁଟା କି ଆମେ ସାଧାରଣ ପିଲାଙ୍କ ଦ୍ୱାରା ଯଦି ଦେଖିବା ବାରମ୍ବାର ପଢ଼ିଲେ ମନେ ରହିନଥାଏ କିନ୍ତୁ ଜଣେ ମାର୍ଶାଲ ଆର୍ଟସ୍ ଯଦି ହୋଇଥିବ ତାଙ୍କର ଏକାଗ୍ରତା ଏବଂ ତା'ର ଆତ୍ମବିସର୍ଜନଟି ଥାଏ ସେହିଭଳି ମାନସିକ ସ୍ଥରରେ ମଧ୍ୟ ସ୍ମରଣଶକ୍ତି ଅଧିକ ରହିଥାଏ